ମୁଁ ଥରେ ଉତ୍ତରାଖଣ୍ଡ ଯାତ୍ରା କରିଥିଲି ଉତ୍ତରାଖଣ୍ଡର ପାହାଡ଼ ମଧ୍ୟରେ ଯାତ୍ରା କରିବା ବହୁତ କଷ୍ଟସାଧ୍ୟ ହୋଇଥାଏ ମୁଁ ସେହି ଯାତ୍ରାକୁ ବହୁତ ରୋମାଞ୍ଚକର କରିବା ପାଇଁ ମୋ ସାଙ୍ଗସାଥି ମାନଙ୍କ ସହିତ ଉତ୍ତରାଖଣ୍ଡ ଯିବା ପାଇଁ ବାହାରିଥିଲି ଏବଂ ଉତ୍ତରାଖଣ୍ଡ ବି ଯାଇଥିଲି ସେଇ ଯାତ୍ରା ବହୁତ ବହୁତ ସୁନ୍ଦର ଏବଂ ସୁଦୃଢ଼ ଯାତ୍ରା ମଧ୍ୟରେ ଗୋଟେ ହୋଇଥାଏ ସେଇ ଯାତ୍ରା ବହୁତ ରୋମାଞ୍ଚକର ରୋମାଞ୍ଚକର ବି ଥିଲା କାରଣ ସେ ଯାତ୍ରାରେ ବହୁତ ଦୂର ହୋଇଥିଲା ଘରଠାରୁ ବହୁତ ଦୂର ହୋଇଥିଲା ଏବଂ ସେ ଯାତ୍ରାରେ ବହୁତ ପାହାଡ଼ ପବଦ ଜଙ୍ଗଲ ମଧ୍ୟ ଦେଇ କରି ଆମେ ସେଇ ମନ୍ଦିରକୁ ଯାଇଥିଲୁ କେଦାରନାଥ ହେଉଛି ସବୁଠୁ ବଡ଼ ମନ୍ଦିର ସେଇ ମନ୍ଦିର ଶିବଙ୍କର ଗୋଟେ ମନ୍ଦିର ସେଇ ମନ୍ଦିରରେ ହଜାର ହଜାର ଦର୍ଶକ ଦର୍ଶନ କରିବାକୁ ଯାଆନ୍ତି ସେଇ ମନ୍ଦିର ଯିବା ପାଇଁ ବହୁତ ବାଇଶ ଚବିଶ କିଲୋମିଟର ଗୋଟେ ଦୁଃସାହସିକ ରାସ୍ତା ମଧ୍ୟ ଦେଇ ଯିବାକୁ ପଡ଼ିଥାଏ ସେହି ରାସ୍ତାରେ ବହୁତ ପଥର ଏବଂ ରାସ୍ତା କଣ୍ଟା କଣ୍ଟାଯୁକ୍ତ ହୋଇଥାଏ ସେହି ରାସ୍ତାକୁ ଯିବା ପାଇଁ ବହୁତ କଷ୍ଟସାଧ୍ୟ ଯାତ୍ରା କରିବାକୁ ମଧ୍ୟ ପଡ଼ିଥାଏ ସେହି ଜାଗାକୁ ଯିବା ପାଇଁ ଆପଣ ଦୁଇ ଦିନ ମଧ୍ୟ ନ ଖାଇକି ଚାଲିବାକୁ ପଡ଼ିଥାଏ ଏବଂ ସେଇ ଚାଲିବା ପରେ ହିଁ ଆପଣ ସେ ଯାତ୍ରାକୁ ସମ୍ପୂର୍ଣ୍ଣ କରିପାରିବେ ଏବଂ ଚାଲିବାଟା ହିଁ ଯାତ୍ରାର ରୋମାଞ୍ଚକର କଥା ହୋଇଥାଏ କାରଣ ଆପଣ ସେଠି ଯିବା ପାଇଁ କୌଣସି ବାହାନର ସୁବିଧା ନାହିଁ ଆପଣ ଚାଲି କରି ହିଁ ସେ ଜାଗାକୁ ଯାଇପାରିବେ ଯେଉଁଟାକି ଆପଣଙ୍କୁ ବହୁତ ରୋମାଞ୍ଚକର ଲାଗିଥାଏ